ଗ୍ରାମାଞ୍ଚଳର ଲୋକମାନେ ବାରମାସରେ ବାରପର୍ବ ସ ତେରପର୍ବ ସହିତ ବିଭିନ୍ନ କୃଷିକାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି ସେମାନଙ୍କ ମଧ୍ୟରେ ଯଦି ଗେମ୍ ଖେଳାଯାଏ ସେମାନେ କିଛି ସମୟ ଖୁସିରେ ଜୀବନ କଟେଇ ଥାଆନ୍ତି ସେମାନେ ବିଭିନ୍ନ ପ୍ରକାରର ଗେମ୍ରେ ଭାଗ ନେବା ଦ୍ୱାରା ସେମାନଙ୍କ ମନ ଭିତରର ଥିବା ଯେଉଁ ଆତ୍ମିକ ଆତ୍ମିକ ଉତ୍ସାହ ସେଇଟାର ଅଭିବୃଦ୍ଧି ହୋଇଥାଏ କାରଣ ସିଏ ଅନ୍ୟ ଏକ କାର୍ଯ୍ୟ କରିବା ପାଇଁକା ଖୁସି ହୋଇଥାଆନ୍ତି ସିଏ ସିଏ ନିଜ ଉନ୍ନତି କରିବା ଦ୍ୱାରା ତାଙ୍କର ଭାଇ ପଡ଼ୋଶୀମାନେ ଯଦି ଉନ୍ନତି କଲେ ସେଥିପାଇଁ ସିଏ ମଧ୍ୟ ଖୁସି ହୋଇଥାଆନ୍ତି ଓ ସମସ୍ତଙ୍କ ଭିତରେ ବା ସମ ଗ୍ରାମରେ ଗେମ୍ ଖେଳିବାଦ୍ୱାରା ଭାଇଚାରା ସୃଷ୍ଟି ହୋଇଥାଏ ଭାଇଚାର ସୃଷ୍ଟି ହେବାରେ ସେମାନଙ୍କ ମଧ୍ୟରେ ମନମାଳିନ୍ୟ ଥିଲେ ମଧ୍ୟ ସେମାନେ ଏକାଠି ହୋଇ ଯେକୌଣସି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିଥାଆନ୍ତି ଏହାଦ୍ୱାରା ନିଜ ଭିତରେ ଜାତି ଅଜାତିର ଯେଉଁ ସମ୍ପର୍କ ଥାଏ ବା ଉଚ୍ଚନୀଚ ଭେଦଭାବର ଯେଉଁ ସମ୍ପର୍କ ଥାଏ ସେଗୁଡ଼ିକ ସେମାନେ ଦୂରୀଭୂତ କରି କାର୍ଯ୍ୟରେ ଖେଳରେ ନିଜକୁ ନିୟୋଜିତ କରନ୍ତି ଏବଂ ସେଗୁଡ଼ିକୁ ସାମାଜିକ ସମ୍ପର୍କଠାରୁ ଦୂରେଇ ଯାଇଥିଲେ ମଧ୍ୟ ସେଗୁଡ଼ିକ ସାମାଜିକ ସମ୍ପର୍କକୁ ଏକତ୍ରିତ କରି ଯୋଡ଼ି ମଜବୁତ ହେବାରେ ସହଯୋଗ କରିଥାଏ